ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ସାର୍ ନମସ୍କାର ହଁ ଏ ମୋର ଟିକେ ଲାଇବ୍ରେରୀରେ ଯେ ବହି ଦରକାର ଥିଲା ଆପଣଙ୍କ ପାଖକୁ ଆସିଥିଲି ନେବା ପାଇଁ ମୋର ଏଇ ଧର୍ମ ସମ୍ୱନ୍ଧୀୟ ବହିଗୁଡ଼ିକ ଟିକେ ଦରକାର ଥିଲା କିଛିଟା ମୋତେ ଆପଣ ସାହାଯ୍ୟ କରିପାରିବେ ହଉ କ'ଣ କ'ଣ ବହି ସବୁ ଅଛି ଆଜ୍ଞା ଆଜ୍ଞା ଆମର ମହାଭାରତ ରାମାୟଣ ଏ ସବୁଗୁଡ଼ା ସବୁ ସବୁ ମାନେ ରାମାୟଣର ବାର ଖଣ୍ଡ ମହାଭାରତ ନାଁ ରାମାୟଣର ସାତ ଖଣ୍ଡ ଭାଗବତର ବାର ଖଣ୍ଡ ମହାଭାରତର ଅଠର ଖଣ୍ଡ ସବୁ ବହି ଆଭେଲେବଲ୍ ଅଛି

ଆଜ୍ଞା ଆଜ୍ଞା ଆଜ୍ଞା ନା ଆପଣଙ୍କ ପାଖରେ ଭଲ ହଁ ହଁ ମୁଁ ଦେଖୁଛି ବି ଆଜ୍ଞା ତେଣୁ ଆପଣଙ୍କୁ କେତେ ଦିନ ଭିତରେ ଆମକୁ ଫେରାଇବାକୁ ପଡ଼ିବ

ନେଇପାରିବେ ତାହେଲେ ଆମେ ପନ୍ଦର ଦିନ ପର୍ଯ୍ୟନ୍ତ ଆମ ନିଜ ପାଖରେ ରଖିକି ଆମେ ୟୁଜ୍ କରିପାରିବା ପନ୍ଦର ଦିନ ପରେ ସେ ବହି ଫେରାଇକି ଆମେ ଅନ୍ୟ ବହି ଆଣିପାରିବା ନଚେତ୍ ସେ ବହି ଯଦି ନସରିଥିବ ଆମେ ପୁଣି ଥରେ ରିନ୍ୟୁଆଲ୍ କରିକି ଆମେ ଆଣିପାରିବା ତେଣୁ ଆମକୁ କିଛି ପ୍ରୋବ୍ଲେମ୍ ହେବା ପାଇଁ ପଡ଼ିବ ନାହିଁ ଆଜ୍ଞା ନା ସେଇଟା ତ ସବୁଠୁ ଭଲ କଥା କାରଣ ଆମେ ଯଦି ସେଠି ବସିକି ପଢ଼ି ପାରିବା ଆମେ ତ ଏତେ ସମୟ ଦେଇପାରିବା ନାହିଁ ଆମ ସୁବିଧା ଅନୁସାରେ ଆମେ ଘରକୁ ନେଇଆସିବେ ଆମେ ଦେଖିପାରିବା ଆଉ ଆମ ସମୟ ଅନୁସାରେ ଆମେ ପଢ଼ିସାରିଲା ପରେ ପୁଣି ନେଇକି ଆପଣଙ୍କ ପାଖରେ ଡିପୋଜିଟ୍ କରିପାରିବା ହଁ ତେଣୁ ଆମେ ସେଠି ସମୟ